ଓଡ଼ିଆ ଭାଷା ହଉଛି ଆମର୍ ପ୍ରଧାନ ଶିକ୍ଷକ ଭାଷା ଭଲ୍ ଭାଷା ଆମେ ଓଡ଼ିଆରେ ଆମେ ଯେତେବେଲେ ଅଛୁଁ ଆମେ ଓଡ଼ିଆ ଲୋକ ଓଡ଼ିଆ କଥା କହୁଛୁ ଆମେ ଇଂଲିଶ ବି ନେଇ ଜାନେ ଆଉ ଓଡ଼ିଆ ବାବଦରେ ଆମେ କିଛି ବୁଝିପାର୍ସୁଁ ଆଉ ଓଡ଼ିଆ ବାବଦ କିଛି କହିପାର୍ସୁଁ ଆମେ ଆଉ ଆମେ ଅନ୍ୟ କିଛି ଟିକେ ନେ ବୁଝିପାରୁ